ହ୍ୟାଲୋ ଗର୍ମାଗରମ୍ ରେଷ୍ଟୁରାଣ୍ଟ୍ର ମ୍ୟାନେଜର୍ କହୁଛନ୍ତି ମୁଁ ହରେକୃଷ୍ଣ ମହାନ୍ତ ସଁସା ଗ୍ରାମ୍ କହୁଅଛି ଯେହେତୁ ଆଜିକା ପାଣିପାଗ ବହୁତ ପାଣିପାଗ ପରିସ୍ଥିତିରେ ବହୁତ ବର୍ଷା ହେଇଥିବାରୁ ମୁଁ ଆମ ଘରେ ରୋଷେଇ ହୋଇନାହିଁ ଯାହାଫଳରେ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ କିଛି ରୁଟି ଏବଂ ରୁଟି ଏବଂ ପନିର ତରକାରୀ ଏବଂ କିଛି ଫାଷ୍ଟ ଫୁଡ଼୍ ଆଣିବାକୁ ଚାହୁଁଛି ଏବଂ ଯେହେତୁ ବର୍ଷା ଏବଂ ଡିଷ୍ଟାନ୍ସ ବହୁତ ଦୂର ହେଇଯାଉଛି ଆପଣ ଏହି ବର୍ଷା ସମୟରେ ଆପଣ ଏଇ ଅର୍ଡ଼ର୍ଟିକୁ ଦେଇପାରିବେ କି ନାହିଁ ଆପଣଙ୍କ ମତ ଦିଅନ୍ତୁ